ମୁଁ ଓଡ଼ିଆ ଭାରି ବଢ଼ିଆ ଆମ ମାତୃଭାଷା ହିଁ ହେଉଛି ଓଡ଼ିଆ ଯେକୌଣସି ସ୍ତରରେ ଆଜିକାଲି ପିଲା ଯେମିତି ଇଂଲିଶ ମିଡ଼ିୟମ୍ରେ ପାଠ ପଢ଼ଉଛନ୍ତି ଓଡ଼ିଆର କିଛି ମହତ୍ଵ ରଖୁନାହାନ୍ତି ଏ ମୁଁ କହୁଛି ଯେ ପିଲାମାନଙ୍କୁ ଇଂଲିଶ ପଢ଼ାନ୍ତୁ ତା'ର ମାନେ ନାହିଁ ଯେ ଓଡ଼ିଆ ଶିଖେଇବା ପାଇଁ ଓଡ଼ିଆ ଶିଖେଇଲେ ଆହୁରି ପିଲାମାନେ ବି ଆଗକୁ ଯାଇପାରିବେ ଇଂଲିଶରେ ଖାଲି କ'ଣ ଅଛି ଓଡ଼ିଆରେ କ'ଣ ନାହିଁ ଆ ଆଗରୁ ମୁଁ ଓଡ଼ିଆ ବୁଲିକିରି ବେଶୀ ଗର୍ବ ଅନୁଭବ କରେ ଓଡ଼ିଆରେ ବି ରଚନା ଲେଖେ ଓଡ଼ିଆରେ ପ୍ରବନ୍ଧ ଲେଖିକିରି ମୁଁ ବହୁତ ଓଡ଼ିଆରେ ଇଏ କରେ ଆଉ ସେଥିଲାଗି ଲୋକମାନଙ୍କୁ ମୁଁ ଅନୁରୋଧ କରୁଛି ମୁଁ ଯେଉଁଠିକି ତମେ ଯାଅ ଓଡ଼ିଆ ଗର୍ବ ଅନୁଭବ କର ଓଡ଼ିଆକୁ ବି ତମେ ଜମା ଭୁଲି ନଯାଅ ଯେମିତି ଇଂଲିଶ ପିଲାମାନଙ୍କୁ ପାଠ ପଢ଼ଉଛ ସେମିତି ବି ତମେ ବି ପିଲାମାନଙ୍କୁ ଓଡ଼ିଆ ବି ଶିଖେଇବା ଦରକାରେ ଆକର୍ଷଣୀୟ ତାଙ୍କୁ କରେଇଲେ ସେମାନେ ବି ଅନୁଭବ କରିପାରିବେ ଯେ ଆମେ ଓଡ଼ିଆ ବୋଲି ମୁଁ ଓଡ଼ିଆ ଭାରି ବଢ଼ିଆ